ଆମ ଅଞ୍ଚଲରେ କିଛି ସାହାଯ୍ୟ ହେଉନାଇଁ ସ୍ୱାସ୍ଥ୍ୟକର୍ମୀମାନେ ସମ୍ମୁଖୀନ ହେବା କିଛି ହେଉନାଇଁ ଡ଼କ୍ଟର୍ଖାନାର ପାଖେ ନାଇଁ କିଛି ବାଟରେ କିଛି ବାଟ କିଛି ଭଲ ନୁହଁନ୍ତି ଏପାରେ ଗଲାବେଲେ ବହୁତ ଦୂର୍ ପଡୁଚି ବିଜୁଲି ଆସୁନାଇଁ ଯେଉଁଟି କିଛି ଧନୀ ଘର ଲୋକମାନକୁ ତାଙ୍କ ଘରକୁ ଆସୁଛି ବିଲ୍ ପାଇଁ ବି ବହୁତ ପଇସା ବଢ଼ୁଛି କିଛି କରିପାରୁନାହିଁ ଏଇଟା ଝାଡ଼ା ବାନ୍ତି ଏଇଟି ରକ୍ତ ଟେଷ୍ଟ୍ କରିବା ପାଇଁ ଆମ ଅଞ୍ଚଳରେ କିଛି ସେ ସେ ଜିନିଷ୍ଟା ବି ନାଇଁ କେମିତି କଲେ ଆଗ୍କୁ ଆଣିବା ଏଇଟାକୁ ଭଲ ହୁଅନ୍ତା ଆମ ଏରିଆରେ ଆଣିଲେ ତ ଭଲ ହେବ ସବୁକିଛି ହେଉନାଇଁ କେମିତି କଲେ ସେଟା ହେବ ତାହା ପାଇଁ ଆମେ ଆମେ ଚେଷ୍ଟା କରିବାକୁ ଚାହୁଁଛୁ ସବୁକିଛି ହେଉ ସବୁକିଛି ହେଲେ ଆମର ସ୍ୱାସ୍ ସ୍ୱାସ୍ଥ୍ୟ ଭଲ୍ ରହିବ ଆମ କର୍ମଚାରୀମାନେ ବହୁତ ଭଲ୍ ରହିବେ ଆମର ଦୁନିଆ ବହୁତ ଭଲ୍ ରହିବ ସମୁ ପ୍ରମୁକ ସମୟରେ ସବୁ ଛୋଟିଆ ଛୋଟିଆ ଗାଁକୁ ଛୋଟିଆ ଛୋଟିଆ ଜାଗାରେ ସବୁକିଛି ହେବ ବୋଲି ଭଲ ହେବ କିଏ ବି କେହି କେହି ବେମାର ପଡ଼ିବେ ନାହିଁ ସବୁଠାରୁ ସୁସ୍ଥ ହୋଇରହିବେ ଆମ ଓଡ଼ିଶା ଆମ କଲାହାଣ୍ଡି ବୌଦ୍ଧ ପ୍ରମୁଖରେ